ଢେଙ୍କାନାଳ ଜିଲ୍ଲା ଏକ ପାହାଡ଼ପୂର୍ଣ୍ଣ ଅଞ୍ଚଳ କିନ୍ତୁ ଆମେ ଯେଉଁଠାକୁ ଚାହିଁବା ସଡ଼କ ପଥ ଓ ରେଳପଥ ମାଧ୍ୟମରେ ଅତି ସହଜରେ ବସ୍ ଟ୍ରେନ୍ ମଟର୍ସାଇକେଲ୍ରେ ଯାଇପାରିବା